ସ୍କୁଲ୍ ସମୟରେ ମୋର ସ୍କୁଲ୍ର ଗୋଟେ ପତ୍ରିକାରେ ମୋ ଚିତ୍ରକଳା ସ୍ଥାନ ପାଇଥିଲା ସେଥିରେ ମୁଁ ଶ୍ରୀକୃଷ୍ଣଙ୍କର ଲହୁଣୀ ଖାଇବାର ଗୋଟେ ଦୃଶ୍ୟ ବା ଚିତ୍ର ମୁଁ ସେଥିରେ କରିଥିଲି ଯେଉଁଟାକି ସମସ୍ତଙ୍କୁ ବହୁତ ଭଲ ଲାଗିଥିଲା ସେଥିପାଇଁ ସ୍କୁଲ୍ର ପତ୍ରିକାରେ ସେଇଟା ପ୍ରକାଶ ପାଇଥିଲା ଆଉ ସେଥିରେ ଶ୍ରୀକୃଷ୍ଣଙ୍କ ପିଲାଦିନର ଛବି ଯେଉଁଥିରେ ସେ ଲହୁଣୀ ଖାଉଛନ୍ତି କାରଣ ଶ୍ରୀକୃଷ୍ଣଙ୍କର ଲହୁଣୀ ବହୁତ ପ୍ରିୟ ଥିଲା ସେହି ଚିତ୍ର ହିଁ ମୁଁ କରିଥିଲି ଯେଉଁଟାକି ପ୍ରକାଶ ପାଇଥିଲା ସେଥିରେ ମୁଁ ବିଭିନ୍ନପ୍ରକାର ରଙ୍ଗ ଦେଇଥିଲି ଯେଉଁ ଯାହା ଦ୍ୱାରା ସେଇଟା ବହୁତ ଦୃଷ୍ଟି ଆକର୍ଷଣ କରିଥିଲା ସମସ୍ତଙ୍କର ତ ସେଇଟା ମୋତେ ବହୁତ ଖୁସି ଦେଇଥିଲା ତା'ର